ଆମ ରାଜ୍ୟରେ ବହୁତ ଗୁଡ଼ିଏ ପର୍ଯ୍ୟଟନସ୍ଥଳୀ ଅଛି ଏବଂ ଏହି ପର୍ଯ୍ୟଟନ ସ୍ଥଳୀକୁ ବୁଲିବା ପାଇଁ ଦେଶ ବିଦେଶରୁ ବା ବାହାରୁ ବହୁତ ଗୁଡ଼ିଏ ପର୍ଯ୍ୟଟକ ଆମ ରାଜ୍ୟକୁ ଆସିଥାନ୍ତି ସେମିତି ଆମ ଏଇ ଅଞ୍ଚଳରେ ମଧ୍ୟ ବହୁତ ଗୁଡ଼ିଏ ତୀର୍ଥସ୍ଥଳୀ ଅଛି ଯାହାକି ଦେଖିବା ପାଇଁ ଆଖପାଖରେ ବହୁତ ଲୋକ ଆସିଥାନ୍ତି ଏବଂ ଦରକାର ହେଲେ ବାହାରୁ ମଧ୍ୟ ଲୋକମାନେ ଆସିଥାନ୍ତି ଏବଂ ଅଞ୍ଚଳକୁ ସେମାନେ ଆସି ସେଠାରେ ସେମାନେ ସୌନ୍ଦର୍ଯ୍ୟର ମଜା ନିଅନ୍ତି ପୁଣି ସେଠାରେ ଥିବା ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରି ଏବଂ ପ୍ରାଚୀନ କଳାକୀର୍ତ୍ତିକୁ ସେମାନେ ଦେଖିଥାନ୍ତି ଏବଂ ସେମାନେ ଏଠାରୁ କିଛି ଶିଖିକି ଯାଆନ୍ତି ପୁଣି ସେମାନେ ଯେତେବେଳେ ଆସନ୍ତି ସେମାନେ ଥରେ ଥରେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେତେବେଳେ ପ୍ରଥମ ଅସୁବିଧା ପରିବହନ ସେମାନେ ଆସିବା ପାଇଁ ନିହାତି ଗାଡ଼ି ଦରକାର ଏବଂ ଥରେ ଥରେ ଗାଡ଼ି ପାଇଁ ବହୁତ ଅସୁବିଧାର ଦରକାର ପଡ଼ିଲେ ଗୋଟେ ଗୋଟେ ଗୋଟେ ଥର ସେମାନେ ଚାଲିକି ଆସିଥାନ୍ତି ସେମିତି ଆମ ଅଞ୍ଚଳରେ ଥିବା ଏ ତୀର୍ଥ ସ୍ଥାନରେ ଖାଇବା ପାଇଁ ହୋଟେଲ ବ୍ୟବସ୍ଥା ନାହିଁ ହୋଟେଲ ବ୍ୟବସ୍ଥା ପାଇଁ ଟିକେ ଦୂରକୁ ଯିବାକୁ ପଡ଼େ ତାହା ମଧ୍ୟ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯେମିତି ଏ ଅଞ୍ଚଳକୁ ଆସି ଯଦି ଏଠାରେ ଖାଇବାକୁ ପାଇବେ ନାହିଁ ତେବେ ସେମାନେ ଖାଇବାକୁ ସେଥିପାଇଁ ସଦର ମହାକୁମାକୁ ଯିବାକୁ ପଡ଼ିଥାଏ ଯାହା ଏଠାରୁ ପ୍ରାୟ ତିରିଶ କିଲୋମିଟର ପଡ଼ିଥାଏ ସେଥିପାଇଁ ସେଟା ଗୋଟେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ପୁଣି ଏ ଅଞ୍ଚଳଟି ନିକାଞ୍ଚିଆ ନିକାଞ୍ଚନ ହେଇଥିବାରୁ ଏଠାରେ ବିଭିନ୍ନ ପ୍ରକାର ଚୋର ମାନେ ମାତିଥାନ୍ତି ସେମାନେ ପର୍ଯ୍ୟଟକଙ୍କୁ ଏକା ଧଖି ସେମାନଙ୍କର ପକେଟ୍ ମାର ମଧ୍ୟ କରିଥାନ୍ତି ଏବଂ ତଳୁ ଥିବା କେତେକ ସ୍ଥାନରେ ସେମାନେ ପର୍ଯ୍ୟଟକମାନଙ୍କୁ ବହୁତ ନିର୍ଯାତନା ଦେଇ ତାଙ୍କ ଠାରୁ ଜିନିଷପତ୍ର ଲୁଟ କରି ନିଅନ୍ତି